ଦୌଡ଼ିବା ପାଇଁ ମୁଁ ଗୋଟିଏ ଇଣ୍ଡିଆନ୍ ଆର୍ମି ହେବାକୁ ଚାହୁଁଛି ଏବଂ ମୁଁ ମୋର ସାଙ୍ଗ ସହିତ ଦୌଡ଼ିବାକୁ ଯାଇସନ୍ ଦେଖିବାକୁ ସମ୍ବଲପୁରୀ ଭାଷାରେ କହିଲେ ମୁଁ ପ୍ରତିଦିନ ସବୁଦିନ ମୁଇଁ ସକାଲୁ ଏବଂ ଫରୁଗୁଡ଼ାକେ ଡ଼ଉଡ଼ି ଯାଏସି ଆଉ ମୋର୍ ସାଙ୍ଗ ବି ମୋର୍ ସାଙ୍ଗେ ଯାଏସି ଆମର୍ ଏମ୍ ହେଲା ଯେ ଆମେ ଗୋଟେ ଇଣ୍ଡିଆର ଗୋଟେ ଆର୍ମି ହେମୁଁ ଦେଶ ସୁରକ୍ଷା କରମୁଁ ଆଉ ସମସ୍ତଙ୍କୁ ସୁରକ୍ଷିତ ରଖମୁଁ କିଛି ଅସୁବିଧା ସୁବିଧାରେ ସମସ୍ତଙ୍କୁ ସାହାଯ୍ୟ କରମୁଁ ସେଥିଲାଗି ଆମେ ଦୁଇ ସାଙ୍ଗ ସକାଲୁ ଏବଂ ସନ୍ଧ୍ୟାରେ ଦୌଡ଼ିବାକୁ ଫିଲ୍ଡକେ ଆସୁଁ ଫିଲ୍ଡରେ ଦୌଡ଼ୁ ଏବଂ ବିଭିନ୍ନ ଏକ୍ସରସାଇଜ୍ ମଧ୍ୟ କରିଥାଉ ସକାଲୁ ଠିକ୍ ଚାରିଟା ସମୟରୁ ଛଅଟା ସମୟରେ ପର୍ଯ୍ୟନ୍ତ ଆମେ ଦୌଡ଼ୁ ଏବଂ ସନ୍ଧ୍ୟାରେ ଠିକ୍ ପାଞ୍ଚଟା ସମୟରୁ ସାତଟା ସମୟ ପର୍ଯ୍ୟନ୍ତ ଆମେ ଦୌଡ଼ୁ ଆମେ ବହୁତ ଭଲ ଦୌଡ଼ିଥାଉଁ ଏବଂ ଠିକ୍ ସମୟରେ ସବୁଦିନ ଆସିକିରି ଦୌଡ଼ିସୁଁ ମୋ ସାଙ୍ଗର ଦିନେ ଅସୁବିଧା ହୋଇଥିଲା ଯେ ସେ ଆସିପାରିଲାନାହିଁ ମୁଁ ଏକାକି ଦିନେ ଆଇଥିଲି ଏବଂ ଦୌଡ଼ିଲି ଏଥିରେ ମୋତେ ଟିକେ ଭଲ ଲାଗିଲା ନାହିଁ ତେଣୁ ମୁଁ ତା ଆର ଦିନ ମୋ ସାଙ୍ଗକୁ କହିଲି ସାଙ୍ଗ ସହିତ ଆସିଲୁ ଦୌଡ଼ିଲୁ ଏବଂ ଭଲ ଭାବରେ ଭାବିଲୁ ଏବଂ କଥା ହେଲୁ ଯେ ଆମେ ଇଣ୍ଡିଆର ଆର୍ମି ହେବୁ ଏବଂ ଦେଶ ସୁରକ୍ଷା କରିବୁ ତେଣୁ ଆମେ ଇଣ୍ଡିଆନ୍ ଆର୍ମି ହେବା ପାଇଁ ଅନେକ ପରିଶ୍ରମ କରିସାରିଲୁ ଆଗକୁ ମଧ୍ୟ କରିବୁ ଏବଂ ଅନେକ ସଫଲ ହେଇପାରିବୁ ଆଗକୁ ସଫଲ ହେଇପାରିବୁ